ମୁଁ ଅବସର ସମୟରେ ବଗିଚାରେ କାମ କରିବା ତାସ୍ ଖେଳିବା ନାଟକ କରିବା

ସେଥିରେ ଚଳି ଯାଇପାରେ ତା ଦିହରେ ପାଣି ଦିଏ ଗଛରୁ ଗଛମାନଙ୍କରୁ ସବୁ ଘାସ ଗୁଛ ଲଗିଆ ସେଗୁଡ଼ା ସବୁ ଉପୁଡ଼ା ଉପୁଡ଼ି କରି ରଖେ ତାପରେ ତାସ୍ ମଧ୍ୟ ଯେଉଁ ସମୟରେ ଦୁଇ ପହର ସମୟରେ

ବିଭିନ୍ନ ପ୍ରକାର ନାଟକ ମଧ୍ୟ କରୁ ଯାହା ଫଳରେ ଲୋକମାନଙ୍କ ମନ ବି ଖୁସି ହେଇଥାଏ ପରସ୍ପର ଭିତରେ ଥଟ୍ଟା ମଜା ମଧ୍ୟ କରିଥାଉ

ଯେଉଁ ଯେଉଁ ସିରିଏଲକୁ ମତେ ଭଲ ଲାଗେ ତଥାପି ମୁଁ ଦୁଇ ଚାରି ଚାରିଟା ଚାରି ପାଞ୍ଚଟା ଖଣ୍ଡେ ସିରିଏଲକୁ ଦେଖେ